ପରିଦର୍ଶନ କରିବା ହେଉଛି ମୋର ଅତି ପ୍ରିୟ କଥା କାରଣ ପରିଦର୍ଶନରେ ମୁଁ ଓଡ଼ିଶାର ପୁରୀ କୋଣାର୍କ ଭୁବନେଶ୍ଵର ବହୁତ ଯାଇଛି କଲିକତା ଦିଲ୍ଲୀ ଚେନ୍ନାଇ ହାଇଦ୍ରା ବହୁତ ଯାଇଛି ଓଡ଼ିଶାର ପୁରୀ ଶ୍ରୀ ଜଗନ୍ନାଥ ଏବଂ ଠାକୁର ମୋର ପ୍ରିୟ ଆଉ ସମୁଦ୍ର ମୋର ପ୍ରିୟ କୋଣାର୍କର ସୂର୍ଯ୍ୟ ମନ୍ଦିର ମୋର ପ୍ରିୟ ଆଉ ଆମର ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିରଙ୍କର ଦର୍ଶନ ଏବଂ ଅନ୍ୟାନ୍ୟ ମନ୍ଦିର ଦେଖିବାକୁ ମୁଁ ଯାଇଛି ଭୁବନେଶ୍ଵର ହେଉଛି ମନ୍ଦିରମାଳିନୀ ସହର ତେଣୁ ପରିଦର୍ଶନ ମୋର ଅତି ପ୍ରିୟ